ହ୍ୟାଲୋ ଭାଇନା ପରିବା ଦୋକାନରୁ କହୁଛନ୍ତି ଫ୍ରେସ୍ ପନିପରିବା କ'ଣ ଅଛି କି କୋବି ଦରକାର ଥିଲା ଗାଜର ଦରକାର ଥିଲା ପୋଟଳ ଆମ କଲେଜରେ ଫଙ୍କସନ୍ ହେଉଛି ତ ଟିକେ ଏକ୍ସଟ୍ରା ଦରକାର ପାଞ୍ଚ କେ ଜି ଦରକାର ଥିଲା ଆଉ ପୋଟଳ ଦୁଇ କେ ଜି ଆଉ ଗାଜର ଗୋଟେ ଛଅ ସାତ କେ ଜି ଦରକାର ଥିଲା ଦୁଇ କେ ଜି ଦୁଇ କେ ଜି ପାଞ୍ଚ କେ ଜି ଆଉ କ'ଣ ବିଟ୍ ଅଛି କି ହଁ ସେଇଟା ଗୋଟେ କେ ଜି ପ୍ୟାକ୍ କରିଦିଅନ୍ତୁ ହଁ ଟମାଟୋ ହଁ ସେଇଟା ବି ଗୋଟେ ପାଞ୍ଚ କେ ଜି ପ୍ୟାକ୍ କରିଦିଅନ୍ତୁ ହଁ

ହଁ ଭାଇନା ଏତେ ରେଟ୍ ନେଇଯାଉଛ କି କେତେ ହେଲେ କମାଉନ ହଁ ହଁ କେଉଁଠି ବସିଛନ୍ତି ଭାଇନା ହଁ

ହଁ ହଁ ମୁଁ ଗୋଟେ ପିଲାକୁ ପଠାଉଛି ତା ହାତରେ ଟିକେ ଦେଇଦେବ ହଁ ହଁ ହଁ ହଁ ହଁ ମୁଁ ପଇସା ଫୋନ୍ ପେ କରିଦେବି ଆପଣଙ୍କ ନମ୍ବର ଅଛି ହଁ ହଁ ହେଉ ହେଉ ଭଲ ଭଲ ସେ ପ୍ୟାକ୍ କରିଦିଅନ୍ତୁ ହଁ ହଁ ହଁ ଜଲ୍ଦି ମୁଁ ଏବେ ମୁଁ ସେ ପିଲାକୁ ପଠାଉଛି ତାର ନାଁ ହେଉଛି ରବି ଗାଣ୍ଠା ହଁ ହଁ ହଁ ଉମ୍ ଓମେନ୍ସ କଲେଜର ଝିଅ ଗୋଟେ ହାଁ ଭଲ ସେ ତୋଳିକି ଦେଇଥିବେ ହଁ ହଁ ଆଉ କଣ ଅଛି କି ବିନ୍ସ ହଁ ହଁ ବିନ୍ସ ବି ଗୋଟେ କେ ଜି ପ୍ୟାକ୍ କରିଦିଅନ୍ତୁ ଦଶଟଙ୍କା କମାଉନ ହଁ ହଁ ହେଉ ହେଉ କାପ୍ସିକମ୍ ହଁ ସେଇଟା ବି ଦେଇଦିଅ କିଲେ ହେଉ ହେଉ ଆଜ୍ଞା ଜଲ୍ଦି ପ୍ୟାକ୍ କରିଦେଇଥାନ୍ତୁ ମୁଁ ସେ ପିଲାକୁ ପଠାଉଛି ହଁ ହଁ ହଁ ହଁ ଆସୁ ସେ ପିଲା ଦେଖନ୍ତୁ ହେଉ